ଆରୋହଣ ପାଇଁ ଶାରୀରିକ ଏବଂ ମାନସିକ ପ୍ରସ୍ତୁତି ହେବା ନିହାତି ଦରକାର କାରଣ ଆମେ କୌଣସି ପ୍ରକାର ଶାରୀରିକ ଅସୁସ୍ଥ ହେଲେ କିମ୍ବା ମାନସିକ ଅସୁସ୍ଥ ରହିଲେ ଆମେ ଆରୋହଣ କରି ପାରିବା ନାହିଁ ଶାରୀରିକ ଶରୀରର ବିଭିନ୍ନ ପ୍ରକାର ପରୀକ୍ଷା କରାଇବା ଦରକାର ଏବଂ ଶରୀର ଏକ ଫିଟିଂ ଫିଟ୍ ଅଛି କି ନାହିଁ ଦେଖିବା ଦରକାର ତା ସହିତ ମାନସିକ ସ୍ଥରରେ ମଧ୍ୟ ଆମର ସୁଦୃଢ଼ ହେବା ଦରକାର ଆରୋହଣ ପାଇଁ ମୋର ଏକ ଛୋଟ କଥା ମନେ ପଡ଼ୁଛି ଏହି ସମୟରେ ମୁଁ ଯେତେବେଳେ ପ୍ରଭୁ ଅମରନାଥଙ୍କ ଦର୍ଶନ ପାଇଁ ଯାଇଥିଲି ହିମାଳୟ ପର୍ବତରେ ଯେତେବେଳେ ଚାଲିକି ଯିବାକୁ ପଡ଼ୁଥିଲା ମୁଁ ସଖାଳ ପାଞ୍ଚଟାରୁ ଚାଲିବା ଆରମ୍ଭ କରିଥିଲି ଏବଂ ଦିନ ଦୁଇଟା ବେଳେ ମୁଁ ଯାଇକି ଅମରନାଥଙ୍କ ଦର୍ଶନ କରିଥିଲି ଚାଲି ଚାଲିକି ଏବଂ ଏହା କଷ୍ଟସାଧ୍ୟ ହେଲେ ମଧ୍ୟ ଏକ ଆନନ୍ଦଦାୟକ ମଧ୍ୟ ଏବଂ ସେହିଠାରୁ ଫୁଣି ଆସିକି ମୁଁ ଯେତେବେଳେ ଆସିକି ଫେରିଥିଲି ରାତି ସାଢ଼େ ଏଗାରଟା ସମୟରେ ଆସିକି ପହଞ୍ଚି ଯାଇଥିଲି ମୋ କ୍ୟାମ୍ପରେ ଯାହା ହେଉ ମୁଁ ଠାକୁରଙ୍କର ଆଶୀର୍ବାଦରୁ ଏ କାମଟି ମୁଁ ସୁଦୃଢ଼ ଭାବରେ କରି ପାରିଥିଲି